ଭାଇ ଆପଣ ଶାଳପଡ଼ା ଟେଷ୍ଟି ହୋଟେଲ୍ରୁ କହୁଥିଲେ କି ମୁଁ ଶୁଣିଥିଲି ଆପଣଙ୍କ ହୋଟେଲ୍ରେ ଭଲ ଖାଇବା ମିଳୁଛି ଆଉ ମୋତେ ଚିକେନ୍ ବିରିୟାନୀ ଦୁଇ ପ୍ଲେଟ୍ ଆଉ ଚିକେନ୍ ଲଲିପପ୍ ଗୋଟେ ପ୍ଲେଟ୍ ଆଉ ବଟର୍ ପନିର୍ ଗୋଟେ ପ୍ଲେଟ୍ ଆଉ ଭାତ ଚିକେନ୍ ଗୋଟେ ପ୍ଲେଟ୍ ଆଣିକି କାଲି ବାରଟା ସାଢ଼େ ବାରଟା ଭିତରେ ଆଣିକି କୋଲାସାହି ମଣ୍ଡପ ପାଖରେ ବାରିଗାଁ କୋଲାସାଇ ମଣ୍ଡପ ପାଖରେ ଆଣିକି ଦେଇପାରିବେ କି ଆଉ କେତେ କ'ଣ ରେଟ୍ ନେଉଛନ୍ତି ନାଇଁ ଏତେ ଟଙ୍କା କ'ଣ ଆଉ ଘଷିପୁରା ହୋଟେଲ୍ରେ ମା ମଙ୍ଗଳା ହୋଟେଲ୍ରେ ତ ଆଉ ଟିକେ କମ୍ ଆ ଠାରୁ ହଉ ଛାଡ଼ ଆଉ ମୁଁ ଦୁଇଟା ବିରିୟାନୀ ଆଣିକି ଦେଇଦେବ ଦୁଇ ପ୍ଲେଟ୍ ବିରିୟାନୀ ଆଉ ବଟର୍ ପନିର୍ ଗୋଟେ ପ୍ଲେଟ୍ ଆଉ ହଁ ଏତିକି ଆଣ ନ ହେଲେ ଆଉ କେତେ ଟଙ୍କା ଭାଇ ହଉ ଠିକ୍ ଟାଇମ୍ରେ ଆଣିକି କାଲି ପହଞ୍ଚିବ ହ୍ୟାଲୋ ଭାଇ ମୁଁ ସକାଳୁ ଯେଉଁ ଅର୍ଡ଼ର୍ଟା ଦେଇଥିଲି ଅର୍ଡ଼ର୍ଟା କରିଥିଲି ଏଇଟା ଭୁଲ୍ ମାନେ ଜାଗା ଭୁଲ୍ ଅଛି ଆଉ ଯେଉଁ ମୋତେ ଶାଳପଡ଼ା ଶି ଯେଉଁ ନେଇ ଜଗନ୍ନାଥ ମନ୍ଦିର ପାଖରେ ଆଣିକି ଦେଇପାରିବ ଯେତେ ଟିକେ ଜଲ୍ଦି ଦେଲେ ଭଲ ହୁଅନ୍ତା ଆମ ଖାଇବା ହେଲା ଗୋଟେ ସାଢ଼େ ଗୋଟେ ଭିତରେ ଆମେ ଖାଉ ଟିକେ ଯଦି ତା ପୂର୍ବରୁ ଟିକେ ଆଣିକି ଦେଇପାରିବେ ଭଲ କଥା

ଖାଇବା ଟିକେ ଭଲ ହୋଇଥିବା ଦରକାର ଟେଷ୍ଟ୍ ଲାଗିବା ଦରକାର ଆଉ ଟିକେ ଶୀଘ୍ର ଆଣିକିରି ପହଞ୍ଚେଇବେ ହେ ପେମେଣ୍ଟ୍ କେମିତି ନବ ଅନ୍ଲାଇନ୍ ନା କ୍ୟାସ୍ କରିବି ହଉ ଆସ କ୍ୟାସ୍ କରିଦେବି ହଉ ଠିକ୍ ଅଛି